ଆଜିକାଲି ପୃଥିବୀର ଜନସଂଖ୍ୟା ଖୁବ ଦ୍ରୁତଗତିରେ ବୃଦ୍ଧି ପାଉଛି ସେଥିମଧ୍ୟରୁ ଆମ ଦେଶ ଭାରତର ଜନସଂଖ୍ୟା ଆଚାରିତ ଠାରୁ ମଧ୍ୟ ଖୁବ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବେ ଆମ ଦେଶ ଭାରତ ଜନସଂଖ୍ୟା କ୍ଷେତ୍ରରେ ପୃଥିବୀରେ ପ୍ରଥମ ସ୍ଥାନ ଅଧିକାର କରିଛି ଆମ ଦେଶର ଜନସଂଖ୍ୟା ବର୍ତ୍ତମାନ ଶହେ ଚାଳିଶ କୋଟି ଉପରେ ରହିଛି ଏଥିରୁ ବହୁତ ଭାଗ ଯୁବ ବର୍ଗ ରହିଛନ୍ତି ସେଥିପାଇଁ ଆଜିକାଲି ଆମ ଦେଶରେ ବେରୋଜଗାର ଖୁବ ଦ୍ରୁତଗତିରେ ବୃଦ୍ଧି ପାଇଛି କାରଣ ଚାକିରି କ୍ଷେତ୍ରରେ ଏକ ସୀମିତ ସଂଖ୍ୟା ଥାଏ ତାହା ପୂରଣ ହେଲା ପରେ ଆଉ ଚାକିରି କ୍ଷେତ୍ରରେ ଖାଲି ସ୍ଥାନ ନଥାଏ ଫଳରେ ଫଳରେ ବେରୋଜଗାରୀ ସଂଖ୍ୟା ବୃଦ୍ଧି ପାଇଥାଏ କିନ୍ତୁ ଆଜିକାଲି ଟେକ୍ନୋଲୋଜି ମଧ୍ୟ ବହୁତ ଗୁଡ଼ିଏ ଯୁବ ବର୍ଗକୁ ଚାକିରି ଦେଇଛି ବା ରୋଜଗାରର ମାଧ୍ୟମ ପାଲଟିିଛି ବର୍ତ୍ତମାନ ଯୁଗରେ ଟେକ୍ନୋଲୋଜିର ବ୍ୟବହାର ହୋଇଛି ତେଣୁ ଯେଉଁମାନେ ଟେକ୍ନୋଲୋଜି କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବେ ସେମାନେ ସେଥିରେ ଚାକିରି ପାଇପାରୁଛନ୍ତି ପୁଣି କେତେକ ବିଭିନ୍ନ ପ୍ରକାରର ସୋସିଆଲ୍ ମିଡ଼ିଆ ମାଧ୍ୟମରେ ବହୁତ ଗୁଡ଼ିଏ ପଇସା ରୋଜଗାର କରିପାରୁଛନ୍ତି ଏବଂ ନିଜର ଚାହିଦାକୁ ପୂରଣ କରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଆତ୍ମନିର୍ଭରଶୀଳ କରିପାରୁଛନ୍ତି